ହଁ କିଏ ଅହ କ'ଣ କହ ହଁ କୋଉଠି ଅଛୁ ତୁ କୋଉଠି ଅଛୁ କୋଉ ଆଉ ତାହେଲେ ପାଖାପାଖି ସେଇଠି ହାଫ କିଲୋମିଟର ଆଗକୁ ଟିକେ ପଳେଇଆସ ମୋ ଦୋକାନଟା ହାଫ କିଲୋମିଟର ଆଗକୁ ହଉ ହଉ କ'ଣ କ'ଣ ଖାଇବୁ କ'ଣ ଖାଇବୁ ଆସିଯିବୁ କ'ଣ ଖାଇବୁ ହଁ ମୋର ତ ସବୁ ହେଉଛି ବରା ପିଆଜି ଆଳୁଚପ୍ ସିଙ୍ଗଡ଼ା ସବୁ ତ ହେଉଛି ପୁରି ପୁରି ମୋର ହଁ ଚାଲିଛି ସେମିତି ଆଉ ଲୋକ ତ ଏନା ଟିକେ ବେଶୀ ହଡ଼ ବଡ଼ ହୋଇଯାଉଛନ୍ତି ବରାଫରା ରେଟ୍ ଟିକିଏ ବଢ଼ିଯାଇଛି ଆଉ ତେଲ ଲୁଣ ସବୁ ତ ସବୁ ତ ରେଟ୍ ହେଲା ଆଉ ବଜାର ଚାହିଦା ତୁ ଜାଣିଥିବୁ ଆଉ ସବୁ ତ ରେଟ୍ ହେଲା ଆଉ କ'ଣ କରିବି ଆଉ ଯଦି ନକରିବି ମୋତେ ପୋଷେଇବ କି ଖୋଲିଥିବ ମୁଁ ଜାଣିନି ତା ଦୋକାନ ମୁଁ ଆଜି ଦେଖିନି ସେପଟେ ଯାଇନି ଖୋଲିଥିବ ବୋଧେ କ'ଣ ନା ନା ନା ତୋ ପାଇଁ ତୋ ପାଇଁ ରେଟ୍ କମ ହୋଇଯିବ ତୋ ପାଇଁ ରେଟ୍ କମ ହୋଇଯିବ ବ୍ୟସ୍ତ କମ୍ ହୋଇଯିବ ଆଚ୍ଛା ସାଙ୍ଗ ପାଖରେ ଆଉ ରେଟ୍ କ'ଣ କହିବୁ ହଁ ଭଲ ସବୁ ଆଉ ତୁ ତୋର ବାଙ୍ଗାଲୋରରେ ରହିଲୁ ଆଉ ସାଙ୍ଗ ସବୁ ଭୁଲି ଗଲୁ ଆଉ ବାକି ତ ଖାଇଦେଉଛନ୍ତି ଆଜିକାଲି ତ ଲୋକଙ୍କ କଥା ଜାଣିଥିବୁ ବେପାର ବେପାର ଯେତିକି ନଗଦ ନେବେ ବାକି ସବୁ ଖାଇଦେଉନ୍ତି ଆଉ ବୁଝୁ ବୁୁଝୁ ତାହେଲେ ବାଙ୍ଗାଲୋର୍ ଆଡ଼େ ବୁଝୁ ଦୋକାନ ବନ୍ଦ କରିଦେଇକି ପଳେଇବି ଆଉ ଏଠି କ'ଣ ଦୋକାନ କରିକି ଆଉ କିଛି ପୋଷଉନି ଘର ଚଳିବା କଷ୍ଟ ହୋଇଯାଉଛି ଛୁଆ ବଡ଼ ହେଲେଣି ଖର୍ଚ୍ଚ ବଡ଼ୁଛିି ଆଉ ହଁ ସିଆଡ଼େ ଗଲେ ହେରି ଭଲ ହେବ ହଉ ଗୋଟେ ଦେଖିବା ଦେଖିବୁ ଆଉ ସିଆଡ଼େ ଦେଖିକି ଚାକିରି ଦେଖିକି ମୋତେ ଜଣେଇବୁ ଫୋନ କରିବୁ ଫୋନ କରିକି ଜଣେଇବୁ ମୋତେ ଆଉ ହଁ ହଉ ଯାହା ଖାଇକି ଯିବା କଥା ଯା ଆଉ କେବେ ଦେଖା ହେବ